ହଁ କିଏ କହୁଥିଲେ

ଆଜ୍ଞା ହଁ କହୁଥିଲି ସେଇଠୁ ଆଜ୍ଞା କେଉଁ ମୋବାଇଲ କିଣିବେ ଆପଣ ଅଛି ଭିବୋ ରେଡମି ଏମଆଇ ଓପୋ ଆପଣ କେଉଁ ମୋବାଇଲ କିଣିବେ ହଁ ଅଛି ଅଛି ଅଛି ଅଛି ଅଧିକ ରେଟର ଅଛି ପାଞ୍ଚ ହଜାର ଛଅ ହଜାର ଦଶ ହଜାର ଭିତରେ ଆଉ ସେ ସେତିକି ରେଟରେ ହେଲେ ଭଲ ପଡ଼ିବ ଆଉ କମ୍ ରେଟ୍ ଯଦି କହୁଛନ୍ତି ଆପଣ ତାହେଲେ ଭଲ ପଡ଼ିବନି ସେଇଟାତ ନାହିଁ ଯଦି ଆପଣ ଖୋଜୁଛନ୍ତି ତାହେଲେ ମୁଁ ମଗେଇଦେବି ସାମସଙ୍ଗର ଭଲ ଫୋନ ତ ନାହିଁ ହେଲେ ଆପଣ କହୁଛନ୍ତି ଯଦି ମୁଁ ମଗେଇଦେବି ଭଲ ସିଷ୍ଟମ ଥାଇକି

ହଁ ରେଡ଼ମୀ ଅଛି ଭିବୋ ଅଛି ସେଇ ସବୁ ଅଛି ହେଲେ ସାମସଙ୍ଗ ସେଇ ସବୁ ମୋବାଇଲ ଯାକ ଟିକେ ଭଲ ପଡ଼ିବନି ଯଦି ଭଲ ଯଦି ଭଲ ପଡ଼ିବ ତାହେଲେ ଅଧିକା ରେଟ୍ ଟିକେ ପଡ଼ିବ ଯଦି ଆପଣ କମରେ ଖୋଜୁଛନ୍ତି ତାହେଲେ ନାହିଁ ଆଉ କହୁଛନ୍ତି ଯଦି ଆପଣ ମଗେଇ ଦେବି ମୁଁ

ଅଛି ପାଞ୍ଚ ଶହ ପାଞ୍ଚ ଶହ

ଦୁଇଟା ଯାକ ସିମ୍ ପଡ଼ିବ ହେଲେ ଆପଣ ଫୋନଟା ନେବେ କହିଲେ କହିଥିଲେ ମୁଁ ମଗେଇ ଦେଇଥାନ୍ତି ରେଡ଼ମୀ ନେବେ

ଅଛି

ତାହେଲେ ଆପଣ ଆପଣ କେବେ ଆସିବେ ହଉ ଆସନ୍ତୁ ଆଉ